ସାଧାରଣତଃ ଆମେ ପ୍ରତିଦିନ ଖାଦ୍ୟରେ ନର୍ମାଲ୍ ଖାଇବା ଖାଇଥାଉ ଯେପରିକି ଡାଲି ହଉ ଭାତ ହଉ କି ପନିପରିବାର କିଛି ତରକାରୀ ହଉ କି ଭଜା ହଉ ଏସବୁ ଖାଇଥାଉ ସେମିତି କହିବାକୁ ଗଲେ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଆମେ ଭଲ ଚାଉଳର ଖାଦ୍ୟ ଆଉ ରୁଟି ରୁଟି ବି ଆମେ ଖାଇପାରିବା କାହିଁକିନା ଆମର ବଡ଼ିକୁ ଚର୍ବିରୁ ମୁକ୍ତ କରିଥାଏ ମାନେ ଚର୍ବି ବେଶୀ ହୋଇନଥାଏ ତା'ପରେ ଆମ ବଡ଼ିକୁ ସ୍ଵାସ୍ଥ୍ୟ ଠିକ୍ ରହିଥାଏ ଡାଲି ଡାଲି ସବୁ ଅଛି ମୁଗ ଡାଲି ହଉ ମସୁର ଡାଲି ହଉ କି ବିରି ଡାଲି ହଉ ବିଭିନ୍ନ ପ୍ରକାର ଡାଲି ଅଛି ଡାଲି ଯୁକ୍ତ ଖାଦ୍ୟ ଖାଇବା ତା'ପରେ ମାଂସ ମାଂସ ବି ଆମର ଖାଇବାରେ ଖାଇଲେ ସେ ବି ଆମ ଦେହକୁ କିଛି ରୋଗମୁକ୍ତ କରିଥାଏ ଆଉ ସ୍ଵାସ୍ଥ୍ୟକୁ ଠିକ୍ ରଖିଥାଏ ମାଂସ ଅଣ୍ଡା ମାଂସ ଯେତେ ଯାହା ସବୁ ଖାଦ୍ୟ ଆମିଷ ଜାତୀୟ ମାଂସ ଅଣ୍ଡା ଏ ସବୁ ଖାଇଲେ ପ୍ରୋଟିନ୍ ଆମକୁ ମିଳିଥାଏ ବି ବହୁତ ସାରା ତା'ପରେ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ପନିପରିବା ପନିପରିବା ଆମ ସମସ୍ତଙ୍କୁ ଖାଇବା ଉଚିତ କାରଣ ପନିପରିବା ଗ୍ରୀନ୍ ଭେଜିଟେବୁଲ୍ସ କି ସବୁଜ ପନିପରିବା ସବୁଜ ପନିପରିବାରେ ଆମର ବହୁତ ପ୍ରୋଟିନ୍ ଅଛି ସବୁଜ ପନିପରିବା ଖାଇବା ଦ୍ୱାରା ଆମର କେତେକ ଯାହା ଦେହରେ ଆମର ରୋଗ ଥାଏ ଯାହାବି ସବୁ ରୋଗଥାଏ ତାକୁ ନାଶ କରେ ତା'ର ବିନାଶ କରେ ଆମ ଦେହର ରୋଗକୁ ଭଲ କରେ ମଧ୍ୟ ଯେହେତୁ ଏତେ ସବୁ ଅଛି ତା'ର ଉପଯୋଗୀତା ଅଛି ମାନେ ବହୁତ ଉପଯୋଗୀତା ବି ଅଛି ଏଇ ଧର ଏଇ ଆମର ରୋଗଟା ହେଇଛି ଏଇ ପନିପରିବା ସବୁ ଖାଇଲେ କି ଏଇସବୁ ଖାଇଲେ କି ଆମେ ରୋଗ ଠିକ୍ ହେଇଯିବ ତେଣୁ କରିକି ସେ ଅନୁସାରେ ଆମେ ଖାଇବି ଥାଉ ଆଉ କୌଣସି ଲୋକଙ୍କୁ ଡାଇବେଟିସ୍ ହେଇଥାଏ ତ ସେଇ ଅନୁସାରେ ସେମାନେ ସୁଗାର୍ ଖାଇନଥାନ୍ତି ମାନେ ଚିନି ଖାଇନଥାନ୍ତି ମିଠା ଜିନିଷ ଖାଦ୍ୟ ମଧ୍ୟ ଖାଇନଥାନ୍ତି ମିଠା ଟାଇପ୍ର ଡାଲି ବି ଖାଇନଥାନ୍ତି କି ଏମିତି କିଛି ମିଠା ଜିନିଷ ଖାଇନଥାନ୍ତି ବହୁତ କମ ଖାଆନ୍ତି ମିଠା ଜିନିଷ କି ବିଲକୁଲ୍ ବି ଖାଆନ୍ତିନି ତା'ସହିତ ଭାତ ଅଳ୍ପ ଖାଇଥାନ୍ତି ଆଉ ରୁଟି ଅଧିକ ଖାଇଥାନ୍ତି ତା'ପରେ ପନିପରିବା ଜିନିଷ ବେଶୀ ଖାଇଥାନ୍ତି ଧର ଯେଉଁମାନଙ୍କର ଆଖି ରୋଗ ଅଛି ସେମାନେ କ'ଣ କରନ୍ତି ଆମ ସ୍ଵାସ୍ଥ୍ୟ ଠିକ୍ ରହୁ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଯେହେତୁ ଆଖି ଧର ଆମର କମ ଦେଖାଯାଉଛି ଆମକୁ ଆମକୁ ସେଥିପାଇଁ ଆମକୁ ସବୁଜ ପନିପରିବା ଖାଇବାକୁ ପଡ଼ିବ ବିଭିନ୍ନ ପ୍ରକାର ସବୁଜ ପନିପରିବା ଶାଗ ହଉ କି ବା କଞ୍ଚା କଦଳୀ ହଉ କି କଞ୍ଚା ଅମୃତଭଣ୍ଡା ହଉ ଗାଜର ହଉ ବିଟ୍ ହଉ ଏଇସବୁ ଜିନିଷ ଆମକୁ ଖାଇବା ଉଚିତ ଡେଲି ଡେଲି ଖାଇବା ଦରକାର ତ ଯେତେ ଆମେ ଡେଲି ଡେଲି ଖାଇବାରେ ସବୁଜ ପନିପରିବା ଚାଉଳ ରୁଟି ଡାଲି ମାଂସ ଅଣ୍ଡା ସେ ଏସବୁକୁ ଆମେ ଯଦି ଆମ ଖାଦ୍ୟ ରୁଟିନ୍ର ରଖିବା ଖାଦ୍ୟର ଟେବୁଲ୍ରେ ରଖିବା ମାନେ ଡେଲି ଡେଲି ୟାକୁ ଖାଇବା ତା'ହେଲେ ଆମର ଉତ୍ତମ ସ୍ଵାସ୍ଥ୍ୟ ହେଇପାରିବ